ମୁଖ୍ୟତଃ ସେତେବେଳେ ଲୋକମାନେ ପରିବହନ କରୁଥିଲେ ନିଜେ ଏ ଯାଗାରୁ ସେ ଯାଗାକୁ ଚାଲି ଚାଲିଯାଉଥିଲେ ଯାହା ଫଳରେ କି ସେ ଆଜିକା ସମୟରେ ଯେଉଁଟା ଗୋଟିଏ ଘଣ୍ଟା ଲାଗୁଛି ସେତେବେଳେ ସେ ଯେଉଁ ପରିବହନ କରୁଥିଲେ ଚାଲି ଚାଲି ଯାଉଥିଲେ ସେମାନଙ୍କୁ ପାଞ୍ଚରୁ ଛଅ ଘଣ୍ଟା ଲାଗୁଥିଲା ଏବେ ମୁଖ୍ୟତଃ ଆଉ ସେ ସବୁର ଅସୁବିଧା ନାହିଁ ପରିବହନର ଗାଡ଼ି ଗାଡ଼ି ଘୋଡ଼ା ଏସବୁର ସବୁ ସୁବିଧା ହୋଇଗଲାଣି ଲୋକମାନେ ଆଉ ଶିକ୍ଷିତ ବି ହେଲେଣି ଲୋକମାନେ ଏମିତିକି ବାମ ପଟେ ଯିବା ଆସିବା ବି କରୁଛନ୍ତି ଗାଡ଼ିରେ ଗାଡ଼ି ଘୋଡ଼ା ଟ୍ରେନ ଇତ୍ୟାଦି ସବୁଥିରେ ଆରାମସେ ଏ ଯାଗାରୁ ସେ ଯାଗାକୁ ପରିବହନ କରିପାରୁଛନ୍ତି ଆଉ କୌଣସି ଜିନିଷପତ୍ର ହେଉ ଟ୍ରାନ୍ସଫର କରିବାରେ ସେ ମୁଖ୍ୟ ସହଯୋଗ କରୁଛି ଗାଡ଼ି